ମୁଁ ଗତ ବାର ତାରିଖ ଦିନ ଯେଉଁ ପ୍ଲାଷ୍ଟିକ ଚୌକିଟି କିଣିଥିଲି ସେହିଟା ଭଲ ଚୌକି ନଥିଲା ନକଲି ପ୍ଲାଷ୍ଟିକରେ ତିଆରି ହୋଇଥିବା ଚୌକିଟି ଚାରି ଦିନ ପରେ ତା'ର ଗୋଟିଏ ଗୋଡ଼ ଭାଙ୍ଗିଗଲା ଚୌକିର ବସିବା ଜାଗାରେ ମୋତେ ତୁଳା ଥିଲା ସେହିଟା ଆସ୍ତେ ଆସ୍ତେ ଚିରି ହୋଇ ତା'ର ତୁଳା ବାହାରି ଗଲା ଯେଉଁ ଘର ଲୋକ ଚୌକିକୁ ଦେଖି ଖୁସି ହେଉଥିଲେ ସେମାନେ ମୋତେ ଏବେ ରାଗୁଛନ୍ତି ପାଞ୍ଚଶହ ଟଙ୍କାରେ ଏହି ଚୌକି ହେବା କଥା ନୁହେଁ ଭଲ ଜିନିଷ ଦେଖି କିଣିଲି କିମ୍ବା ଭଲ ବ୍ରାଣ୍ଡେଡ଼ର ଦେଖି କିଣିଲି ବ୍ୟବହାର କରିବାକୁ ଅସୁବିଧା ହେବ ନାହିଁ ବୁଲା ବିକାଳିଠାରୁ ଜିନିଷ କିଣିଲେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ